ପଶୁପାଳନରେ ପଶୁମାନଙ୍କୁ ପ୍ରଭାବିତ କରୁଥିବା କେତେକ ସାଧାରଣ ରୋଗ ରହିଛି ଯେପରିକି ଆମର ପାଦରେ ଫାଟୁଆ ମୁଖରେ ଶାଣ ରୋଗ ଏଭିୟାନ ଇନଫ୍ଲୁଏଞ୍ଜା ଇତ୍ୟାଦି ଅନେକ ପ୍ରକାର ରୋଗ ରହିଛି ଆଉ ଗାଈମାନଙ୍କୁ ଅନେକ ପ୍ରକାର ରୋଗ ହୋଇଥାଏ ଗୋରୁମାନଙ୍କୁ ସେମାନଙ୍କୁ ଆମେ ଯତ୍ନ ନେବାକୁ ହେଲେ ତାଙ୍କୁ ସମସ୍ତ ଋତୁ ଆସିବା ପୂର୍ବରୁ ତାଙ୍କୁ ଭ୍ୟାକ୍ସିନ ହେଉ କିମ୍ବା ଟୀକା ହେଉ ଆମକୁ ତାଙ୍କୁ ଦେବାକୁ ପଡ଼ିବ କାରଣ ତା ଆଗରୁ ଯଦି ସତର୍କତା ଆମେ ଅବଲମ୍ବନ ନ କରିବା ସାଧାରଣତଃ ଖରା ଦିନେ ବେଶୀ ଗାଈ ଗୋରୁମାନଙ୍କୁ ଫାଟୁଆ ହୋଇଥାଏ ଏବଂ ସେମାନେ ବାହାରେ ଚରିକି ତାଙ୍କୁ ଦେହ ଅସୁସ୍ତ ହୋଇ ଯାଇଥାଏ ଯେହେତୁ ବହୁତ ଜୋରରେ ଖରା ହୁଏ ତେଣୁ ଆମେ ତାହାପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ